ସମୟ ସହିତ ଜନସାଧାରଣ ମାନଙ୍କର ଜୀବନଶୈଳୀ ଆଧୁନିକ ସମାଜ ଆଡ଼କୁ ଗତି କରୁଛି ମୁଁ ଛୋଟ ଥିଲା ବେଳେ ମୋ ଜେଜେ ଓ ଜେଜେ ମାଙ୍କ ପାଖରୁ ଏହା ଶୁଣିଥିଲି ଯେ ସେମାନେ ଗଛ ମୂଳରେ ବସି ଶିକ୍ଷା ଗ୍ରହଣ କରୁଥିଲେ ଏବଂ ଝିଅମାନେ ଶାଢ଼ୀ ପିନ୍ଧୁଥିଲେ ଏବଂ ସାଧାରଣତଃ ଓଡ଼ିଆ ଭାଷାରେ କଥାବାର୍ତ୍ତା ହେଉଥିଲେ କିନ୍ତୁ ଆଜିକାଲି ପିଲାମାନେ ଓଡ଼ିଆ ଭାଷାରେ କଥା ହେଉନାହାନ୍ତି ଆଉ ଇଂଲିଶ୍ ଏବଂ ହିନ୍ଦୀ ଭାଷାରେ ବ୍ୟବହାର କରୁଛନ୍ତି ଖାଣ୍ଟି ଓଡ଼ିଆ ଭାଷା ଦେଖିବାକୁ ମିଳୁନାହିଁ ଆଉ ଝିଅମାନେ ଶାଢ଼ୀ ପିନ୍ଧୁ ନାହାନ୍ତି ଆଉ ଆଜିକାଲି ପିଲାମାନେ ଓଡ଼ିଆ ଭାଷାକୁ ଭଲ ପାଉନାହାନ୍ତି ଓଡ଼ିଆ ସଂସ୍କୃତି ଓ ପର୍ବ କୁଆଡ଼େ ଲିଭି ଗଲାଣି ଓଡ଼ିଆ ସଂସ୍କୃତିକୁ ଆଜିକାଲି ପିଲାମାନେ ଭଲ ପାଉନାହାନ୍ତି